ଆଗର୍ ବୁଢ଼ାମାନେ ଯେତେବେଲେ ଥିଲେ ସେତେବେଲ୍ କିଛି ଜଣାନାଇଁ ପଡ଼ୁଥାଇ ସେମାନଙ୍କର ପାଖେ କାଣା ଖବର୍କାଗଜ୍ ଥିଲା ନା ସମ୍ବାଦ ଲାଗିଥିଲା ନା କ ପଢ଼ି ପାରୁଥିଲେ ନା ଓ ଟି ଭି ନା ଥିଲା କାଣା ଥିଲା କିଛି ନାଇଁ ଏହା ଯୁବପିଢ଼ିମାନେ ଯୋଉ ହେଇପାରୁଛେ ଇହାଦେ ଯଦି ଖବରକାଗଜ ହେଲା ଓ ଟି ଭି ତାପରେ ଟିଭିରେ ଦଉଛେ ଓ ଟି ଭି ଅର୍ଗଶ୍ ନିଗ ସିରିଜ୍ ଟି ଭି ଦେଖି ଯୁବପିଢ଼ି ଜାନିପାରୁଚନ୍ ଯେ ଆଗ୍ରୁ କେନ ପ୍ରୋବ୍ଲେମ୍ ହେଲା କେନ କଣା ହେଲା ଯୁବ ପିଢ଼ି ଜାନିପାରୁଚନ୍ ତାପରେ ଗଲା ଜାନିନି ପାରୁ ଭିତ୍ରେ ଖବର୍ ଆଗ୍ରୁ କଣ ବୁଢ଼ାମାନେ ଥିଲେ ସେମାନେ କିଛି ନେଇ ଜାନିଥାଇ ଜାଣିନାଇପାରୁଥାଇ ଆଗ୍ରୁ ଏହାଦେ ସବୁ ଟପ୍ଲୁ ଇଟା ହେଇଥିଲା ଯୁବପିଢ଼ି ସବୁ ଚେଞ୍ଜ୍ ହେଇ ବସ୍ଲାନ ତାପରେ ଖବରକାଗଜ୍ ତାପରେ ଦେଖିପାରୁଚନ୍ ଏହା ମୋବାଇଲ୍ରେ ବି ନ୍ୟୁଜ୍ ଦେଖିପାରୁଚନ୍ ତାକର୍ ଲାଗି ଭଲ୍ ଯୁବପିଢ଼ି ହେନ୍ତା ଇଟା ଥିଲେ ଯୁବପିଢ଼ି ସବୁ ଜାଣିପାର୍ବେ ଯେ ଖବରକାଗଜରେ ଯେକୌଣସି ଜିନିଷ୍ ହେଲେ ବି ସେମାନେ ଜାଣିପାରୁଚନ୍ ଯେ ସେମାନେ ଗୋଟେ ପ୍ରୋବ୍ଲେମ୍ କେନେ ହେଲା କେନ୍ ଗୁଟେ କାଣା ଘଟିଗଲା ସେ ଆସିକରି ସେ ନିଜେ ଜାନିପାରୁଚନ୍ ଯେ ଟିଭିରେ ଇଟା ହଉଛେ ଦେଖାଯାଉଚି ଖବର୍କାଗଜ୍ରେ ଲୋକ ଲାଗି ଭଲ୍ ସେଥିପାଇଁ ଭଲ୍ ବ୍ୟବହାର୍